ହ୍ୟାଲୋ ହଁ ଭାଇ ସ୍ଵିଗିରୁ କହୁଥିଲେ କି ଆଛା ମୁଁ ଗୋଟିଏ ସ୍ଵିଗିରୁ ଅର୍ଡ଼ରଟିଏ କରିଥିଲି ଆଉ ଅର୍ଡ଼ର କରିବା ସମୟରେ ପେମେଣ୍ଟ ଯେତେବେଳେ କରୁଥିଲି ପେମେଣ୍ଟଟା ମୋର ଏପଟରୁ ଅଟକି ଗଲା ଆଉ କିଛି ସମୟ ପରେ ତାହା ବିଫଳ ହୋଇଗଲା ଆଉ ମୁଁ ଯେତେବେଳେ ପେମେଣ୍ଟଟା କରୁଥିଲି ମୋର ଏପଟୁ ପେମେଣ୍ଟଟା କଟିଗଲା କିନ୍ତୁ ଗୋଟିଏ ଅଧଘଣ୍ଟା ହେଲା ମୁଁ ଜଗିଲି ମୋର ଅର୍ଡ଼ରଟା ମୋ ପାଖକୁ ଏତେ ଯାଏଁ ଆସିପାରିଲା ନାହିଁ ତୋ ଯେଉଁ ମୋର ଏପଟୁ ପେମେଣ୍ଟ ମୋର କଟିଯାଇଛି ଭାଇ ତୋ ତାହା ମୋତେ କେମିତି ମୋତେ ମୋ ପାଖକୁ ପଇସାଟା ମିଳିପାରିବ ମୁଁ ଜାଣିପାରିବି କି ଆଛା ମୋତେ ଚବିଶ ଘଣ୍ଟା ଜଗିବା ପାଇଁ ପଡ଼ିବ ଆଛା ତୋ ଚବିଶ ଘଣ୍ଟା ପରେ ମୋତେ ଆପଣ କ୍ୟାଶରେ ଆଣିକି ଦେବେ ନା ଆକାଉଣ୍ଟରେ ହିଁ ମୁଁ ଯେମିତି କଟିଥିଲା ସେମିତି ଆକାଉଣ୍ଟରେ ହିଁ ଆସିଯିବ ମୋ ପଇସାଟା ଆଛା ମୋତେ ଆକାଉଣ୍ଟରେ ହିଁ ଚଢ଼ିଯିବ ଆଛା ଚବିଶ ଘଣ୍ଟାପରେ ମୋ ପେମେଣ୍ଟଟା ପଳେଇ ଆସିବ ଭାଇ ଆଛା ଠିକ୍ ଅଛି ଓକେ ଭାଇ ଆଉ ଯେଉଁ ଅର୍ଡ଼ରଟା ମୁଁ କରିଥିଲି ସେ ଅର୍ଡ଼ରଟା ଆସିବନି ଆଉ ଆଛା ଠିକ୍ ଅଛି ଓକେ ଭାଇ ଠିକ୍ ଅଛି ଥ୍ୟାଙ୍କ ୟୁ